ମୁଁ ଛୋଟ ସମୟରେ ବହୁତ ଦୌଡ଼ୁଥିଲି ଦୌଡ଼ିବା ସମୟରେ ପଡ଼ିବା ସମୟରେ କରୁଥିଲେ ଦୌଡ଼ିବା ସମୟରେ ଆପଣ କେବେ କୌଣସି ଆଘାତ ଅନୁଭବ କରୁଛନ୍ତି କି ଏବଂ କରିଛି କରିଛି ତ ମୋ ଗୋଡ଼ରେ ଭାରି ବଡ଼ ଖଣ୍ଡିଆଟିଏ ହୋଇଯାଇଥିଲି ସେ ଖଣ୍ଡିଆକୁ ମୁଁ ଡେଟଲ ଦେଇ କରି ପ୍ରଥମେ ତାହା ଡେଟଲ ଦେଇ କରି ତାହା ପ୍ରଥମେ ପ୍ରଥମେ ମୁଁ ତା'ପରେ ହସ୍ପିଟାଲକୁ ଗଲି ହସ୍ପିଟାଲରେ ତାହା ଷ୍ଟିଚ୍ କଲେ ବ୍ୟାଣ୍ଡେଜ୍ କଲେ ଏବଂ କିଛି କିଛି ଦିନ ପର୍ଯ୍ୟନ୍ତ ତେବେ ଆପଣ ସେଗୁଡ଼ିକ ତା'ପରେ କିଛି ଦିନ ଗଲାପରେ ସେ ଷ୍ଟିଚ୍ଟିକୁ ମୁଁ ଖୋଲିଲି ଏବଂ ଆରୋଗ୍ୟ ଆରୋଗ୍ୟ ହେଲି ତା'ପରେ ଷ୍ଟିଚ୍ ଖୋଲିଗଲା ବେଳେ ମୋତେ ଭାରି କଷ୍ଟ ହେଲା ମୁଁ ଚାଲିପାରୁନଥିଲି ପାଞ୍ଚ ସାତ ଦିନ ପର୍ଯ୍ୟନ୍ତ ଭାରି କଷ୍ଟରେ ମୁଁ ଚଲା ବୁଲା କଲି ସ୍କୁଲକୁ ପାଠ ପଢ଼ିଗଲି ପାଠ ପଢ଼ିଗଲି ମୁଁ ମୁଁ ନିତ୍ୟ ବ୍ୟବହାର୍ଯ୍ୟ କାମ ଭାରି କଷ୍ଟରେ କରୁଥିଲି ଗାଧୋଇ ପାରୁନଥିଲି ଭଲ ଭାବରେ ବସିପାରୁନଥିଲି ଖାଇପାରୁନଥିଲି ଭଲ ଭାବରେ ଖାଇପାରୁନଥିଲି ସେଦିନ ଗୁଡ଼ିକର ଏବେ ମଧ୍ୟ ଭାବିଲେ ଭାରି କଷ୍ଟ ଲାଗେ କଷ୍ଟ ଲାଗେ ମୋତେ ପୂର୍ବ ଭାବରେ ମୋର ସେଇ ଅନୁଭୂତିକୁ ମୁଁ ଆପଣଙ୍କ ଆଗରେ କହୁଛି